ଆମ ରାଜ୍ୟର ମୁଖ୍ୟ ଧାର୍ମିକ ସ୍ଥଳ ହେଉଛି ପୁରୀ ମାଆ ତାରିଣୀ ମା କେଉଁଝର ତାପରେ ବିରଜା ମା ମନ୍ଦିର ହେଉଛି ଯାଜପୁର ତାପରେ ଆମର ହେଉଛି ଶାରଳା ଝଙ୍କଡ଼ ଜଗତସିଂହପୁର ଯେଉଁଟା ଆମର ପ୍ରସିଦ୍ଧ ସ୍ଥାନ